ସେତେବେଳେ ଆମେ ଧାନ ଚାଷ ର ସୁବିଧା କିଛି ନଥିଲା ଲୋକମାନେ ଯେଉଁ ବଳଦକୁ ନେଇ ହଳ କରି ବିଲ ହଳ କରି ଧାନ ବୁଣି ଚାଷ କରୁଥିଲେ ଚାଷ କରିକି ତ ତଳି ପକାଇ ତାର ଧାନ ରୋଉ ଥିଲେ ଧାନ ରୋଇକି ପାଣି ଫାଣୀ ମଡ଼ିଆ ମଡ଼ି କରିକି ଧାନ ଗଛ ବଡ଼ ହେଲା ପରେ ଗୋବର ଖତ ଦେଇକି ଧାନ ଗଛ ହେଲାପରେ ସବୁ ଔଷଧ ସ୍ପ୍ରେ କରୁଥିଲେ ଔଷଧ ସ୍ପ୍ରେ କରିକି ଧାନ ବଡ଼ ହେଲେ ତାକୁ କଟାକଟି କରିକି ନିଜେ ଦା ଦେହରେ ହାତରେ କାଟି ଧାନ ଆଣି ବୁହାଇକି ମୁଣ୍ଡରେ ବୁହାଇକି ଘରକୁ ଆଣିଥିଲେ ଆଣିକି ବେଙ୍ଗଳା ପକାଉଥିଲେ ହଳ ଦ୍ୱାରା ବଳଦ ଦ୍ୱାରା ହଳ ବେଙ୍ଗଳା ପକେଇକି ଧାନ ସବୁ ଅମଳ କରୁଥିଲେ ଧାନ ଅମଳ କରିକି ନିଜେ ନିଜେ ବସେଇକି ଢ଼ିଙ୍କି ଦେହରେ ଚାଉଳ ସବୁ ଧାନ କୁଟିକି ଚାଉଳ ସବୁ କରୁଥିଲେ ଚାଉଳ ବ୍ୟବହାର ବାହାର କରିକି ବିକିକି ଚଳୁଥିଲେ